ମୁଁ କାଳ୍ପନିକ ଗପକୁ ଭଲ ପାଏ ମୁଁ ପ୍ରତିଭା ରାୟଙ୍କ ଲେଖା ଭଲପାଏ ତା ଯାଜ୍ଞସେନୀ ଲେଖାଟି ତାଙ୍କର ଭଲଲାଗେ ନାରୀମାନଙ୍କର ସହନଶୀଳ ଓ ତ୍ୟାଗ ଏହି ଲେଖାରୁ ଶିକ୍ଷା ମିଳେ